ହଁ ହ୍ୟାଲୋ ହଁ ବାହାରୁ କେବେ କୋଉଦିନ ଆସିଲ ତମେ ହଁ ବାହାରୁ ବାହାରେ ଆମେ ତ ସବୁ ରହୁଥିଲେ ଆଉ ଆମେ ଛୋଟ ସବୁ ଆସୁଛନ୍ତି ଆଉ ପିଲାମାନଙ୍କୁ ସବୁ ଧରିକିରି ସବୁ ପିକ୍ନିକ୍ ଯିବା ହଁ ଗଲେ ଜିରାଙ୍ଗ ଯିବା ହଁ ଜିରାଙ୍ଗ ଯିବା ପିକ୍ନିକ୍ ଯିବା ପିଲାମାନେ ଧରିକିରି ଯିବା ଯାଇ ସେଠି ବ୍ୟବସ୍ଥା କରିବା ଗାଡ଼ି ଗୋଟେ କରିବା ପିଲାମାନେ ଧରିକି ଯାହା ପଇସାପତ୍ର ଯାହା ଲାଗିବ ଖର୍ଚ୍ଚ କରିବା ଆଉ କ'ଣ କ'ଣ ନେବା କ'ଣ କ'ଣ ଆଇଟମ୍ ବନେଇବା ହଁ

ହଁ ହଁ ଆଉ ଆଉ ଟିକେ ହଁ ହଁ ଆଉ ଆଉ ଚିପ୍ସ ଟିକେ ଛଣା ଭଜା ଟିକେ ଏମିତି କରିଥିଲେ ଟିକେ ଭଲ ହୁଅନ୍ତା ଛତୁୁ ଟିକେ ପନିର ଟିକେ ଏମିତି କରିଥାନ୍ତେ ଆଉ ଛତୁ ହଁ ଛତୁ ପନିର୍ ଟିକେ ଚିଲି ଟିକେ କରିଦେବା ଆଉ କ'ଣ ଭଜା ଟିକେ ଏମିତି କରିଦେବା ଚିପ୍ସ ଟିକେ କରିଦେବା ଏମିତି ଆଉ ନହେଲେ ପିଲାମାନଙ୍କୁ ଟି'କେ ଭଲ ଲାଗିବନି ଆଉ ଛତୁ କେତେ କିଲୋ ଆଣିିବା ଦୁଇ କିଲୋ ଆଣିଲେ ହେଇଯିବନି ହଁ ଛତୁ ଦୁଇ କିଲୋ ଧରିଦେବା କିଲୋଟେ ଧରିଦେବା ଓହୋ ଆଉ ସେଠି ପତ୍ର ପାଣି ବ୍ୟବସ୍ଥା ଜିିରାଙ୍ଗରେ ପାଣି ବ୍ୟବସ୍ଥା ଅଛି ସୁବିଧା ଅଛି ଖାଉ ପତ୍ର ଏମିତି ସାମାନ ଧରିପଳେଇବା ଗ୍ୟାସ୍ଫ୍ୟାସ୍ ଧରି ପଳେଇବା ନହେଲେ ହଁ ଆଉ କହିବା ଆଉ କେତେ ଭଡ଼ା ନେବ କ'ଣ କେତେ କ'ଣ ନେବ କେତେ କ'ଣ ପଚାରିବା ତା'କୁ ଆଉ ଡେକ୍ଚିପତ୍ର ସବୁ କାଢ଼ିବା ହଁ ଆଉ ତମର କେତେ ଲୋକ ଯିବେ କି ହଁ ହଉ ହଉ ତାହେଲେ ହଁ ଡ଼ାଲି ନେଲେ ମଧ୍ୟ ଦୁଇ କିଲୋ ଆପଣ ଡ଼ାଲି ସବୁ ଦେବା ଆଉ ଛତୁ ଦୁଇ କିଲୋ ପନିର କିଲୋଟେ ହଁ ଆଉ ଚାଉଳ କୋଉ ଚାଉଳ ରୋଷେଇ କରିବା ଘର ଚାଉଳ ରୋଷେଇ କରିବା ନା ବାହାରୁ ଚାଉଳ କିଣି ଆଣିବା ହଁ ବାହାରୁ ଏମିତି ବାସ୍ନା ଚାଉଳ ହଁ ହଁ ହଁ ଆଉ କୋଉ ଡ଼ାଲି ନେବାକି କୋଉ ଡ଼ାଲିଟା ଭଲ ଲାଗିବ ହରଡ଼ ଡ଼ାଲି ନେଇଯିବା ଓହୋ ଆଉ ଡ଼ାଲି କେତେ କିଲୋ ଦୁଇ କିଲୋ ଧରିବ ଡ଼ାଲି ଦୁଇ କିଲୋ ଖଣ୍ଡେ ଧରିବା ହଁ ହଁ ହଁ ହଁ ହଉ ହଁ ଆଉ ଆମର ଗ୍ୟାସ୍ ଅଛି ଗ୍ୟାସ୍ ନହେଲେ ଧରିଛି ହଁ ହଁ ତମର ପତ୍ର କ'ଣ ରେଡ଼ି କର ଆମର ଗ୍ୟାସ୍ଫ୍ୟାସ୍ ଅଛି ଗାଡ଼ିଭାଡ଼ି ବୁଝିବା ଆଉ ଧରିକି ଯିବା ଭାରି ଆଉ ଆଉ ରୋଷେଇ ଆମେ କରିବା ନା କାଲି ବାହାରି ଯିବା

ହଁ ହଉ